ଦୁନିଆ ଯେତେ ଉନ୍ନତି ହେଲେ ବି ସବୁବେଳେ ହାତ ତିଆରି ପୋଷାକର ଚାହିଦା ରହିଛି ବଜାରରେ ବିରାଟ ବିରାଟ ଶୋରୁମ୍ ଅଛି ତଥାପି ଲୋକମାନେ ବୁଣା ଏବଂ ସିଲାଇ କପଡ଼ା ପିନ୍ଧିବାକୁ ପସନ୍ଦ କରନ୍ତି କାରଣ ହେଲା ସିଲାଇ କରି ପିନ୍ଧିଲେ ଦେହର ମାପ ନେଇ ସିଲାଇ କରାହୁଏ ଓ ପିନ୍ଧିବାକୁ ଭଲ ଲାଗେ ଓ ନିଜର ପସନ୍ଦ ଅନୁଯାୟୀ କପଡ଼ା ଚୟନ କରିବାକୁ ପଡ଼େ ବଜାରରେ ବୁଣା ଜିନିଷ ଚାହିଦା ସବୁବେଳେ ଅଧିକ କାରଣ ଭଲ ସୂତାରେ ତିଆରି ହୋଇଥାଏ ରଙ୍ଗ ଛାଡ଼େ ନାହିଁ ପିନ୍ଧିବାକୁ ହାଲୁକା ଲାଗେ ଏଥିପାଇଁ ଲୋକମାନେ ବୁଣା ଓ ସିଲାଇ କପଡ଼ା ପିନ୍ଧିବାକୁ ପସନ୍ଦ କରନ୍ତି